ଏବେ ଆମ ନବରନାପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଟିକେ ଅଳ୍ପ ଉନ୍ନତି ହୋଇଛି କାରଣ ସେଠାରେ ରହୁଥିବା ହସ୍ପିଟାଲ୍ ଏବେକା ଧୀରେ ଧୀରେ କ୍ଷୟ ହେବାକୁ ଲାଗିଛି ଏଣୁ ସେଠାକାର ସେଠାରେ ଏବଂ ନୂଆ ହସ୍ପିଟାଲ୍ କରିବାରେ ଠିକ୍ ହୁଅନ୍ତା ଏବଂ ସେଠାରେ ନୂଆ ନୂଆ ଡ଼ାକ୍ଟର ବାହାର ଡ଼ାକ୍ଟର ଆସିକି ଏବଂ ସେଠାରେ ବହୁତ ପ୍ରକାର ନର୍ସ ବ୍ୟବହାର କରିକି ଡ଼କ୍ଟରଖାନାକୁ ଟିକେ ବଢ଼େଇବା କଥା କାରଣ ନବରନପୁରରେ ଡ଼ାକ୍ତରଙ୍କର ସୁରକ୍ଷା ଅପେକ୍ଷା ରୋଗୀଙ୍କର ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି ଅଧିକରୁ ଅଧିକମାତ୍ରା ଆମର ରୋଗୀମାନଙ୍କର ସଂଖ୍ୟା ବଢ଼ିଯାଇଛି ଏଣୁ ତାଙ୍କର ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ବଡ଼ ହସ୍ପିଟାଲ୍ ଦରକାର ଯାହାକି ଆବଶ୍ୟକତା ପଡ଼ିଛି ସରକାର ତାକୁ ହସ୍ପିଟାଲ୍ ଦେଲେ ସେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ଲାଭ କରିବେ